କୋଡ଼ିଏ ତିନି ଦୁଇହଜାର ଚବିଶି ତିରିଶି ଦଶ ଦୁଇହଜାର ଚବିଶି ସତର ଚାରି ଦୁଇହଜାର ଚବିଶି ପଚିଶି ଆଠେ ଦୁଇହଜାର ଚବିଶି ତିନି ନଅ ଦୁଇହଜାର ଚବିଶି